ହଁ ଆମ ଗାଁରେ ଖୋଲାରେ ମଳତ୍ୟାଗ କରିବା ସାଧାରଣ ଥିଲା କାହିଁକିନା ସେତେବେଳେ ଏତେ ସୁବିଧା ନଥିଲା ମଳତ୍ୟାଗ କରିବା ପାଇଁ ସମସ୍ତେ ଖୋଲା ପଡ଼ିଆକୁ ଯାଉଥିଲେ ଏହାଦ୍ୱାରା ମଳରେ ବସୁଥିବା ରୋଗ ଜୀବାଣୁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରୁଥିଲେ ଆଉ ଆମ ଗ୍ରାମବାସୀ ମଧ୍ୟ ମାନେ ମଧ୍ୟ ବହୁତ ରୋଗର ଶିକାର ହେଉଥିଲେ ଯାହାଦ୍ଵାରାକି ସେମାନଙ୍କୁ ବିଭିନ୍ନ ପ୍ରକାର କଷ୍ଟ ଭୋଗିବାକୁ ପଡୁଥିଲା